ମୁଁ ଯେଉଁ ଇଣ୍ଡକସନ୍ ଚୁଲା ଟା କିଣିଛି ତାର ହେଲା ଭଲ ଗୁଣ ସେ କମ୍ ସମୟରେ ଭଲ ରୋଷେଇ ହୋଇ ଯାଉଛି ଆଉ ମୋର ବାସନ କୁଶନ କିଛି କଳା ପଡ଼ୁନାହିଁ